ଫ୍ଲିପକାର୍ଟରୁ ଗୋଟେ ଫ୍ୟାନ୍ ଅର୍ଡ଼ର କରିଥିଲି ସେ ଫ୍ୟାନ୍ଟି ବଜାର ମୂଲ୍ୟଠାରୁ ବହୁତ କମ୍ ସେ ଫ୍ୟାନ୍ଟି ମୋର ପ୍ରାୟତଃ ଦୁଇ ବର୍ଷ ଚାଲିସାରିଲାଣି ସେ ଫ୍ୟାନ୍ ଏପର୍ଯ୍ୟନ୍ତ ବି ମୋ ଘରେ ଚାଲୁଅଛି କିଛି ଏପର୍ଯ୍ୟନ୍ତ ଅସୁବିଧା ହୋଇନାହିଁ ସେ ଫ୍ୟାନ୍ଟି ମୁଁ ବହୁ ଶସ୍ତାରେ ଏବଂ ସୁନ୍ଦର ମୂଲ୍ୟରେ ଫ୍ଲିପକାର୍ଟରୁ ପାଇଛି